ହ୍ୟାଲୋ ଚିଣ୍ଟୁ କ'ଣ କରିଥିଲୁ ମୁଁ ଟିକେ ଫୋନ କରିଥିଲି ମୋର ଟିକେ ପୁରୀ ବୁଲିବାକୁ ଯିବାର ଥିଲା ତ ସେଥିପାଇଁ ଫୋନ କରିଥିଲି ତୁମ ଅଞ୍ଚଳରେ କିଏ ଓଲା କିମ୍ବା ଉବର୍ରେ ଗାଡ଼ି ଲଗାଇଛନ୍ତି କେତେ ଟଙ୍କା ନେବେ ପୁରୀ ବୁଲିଯିବା ପାଇଁ ଓ କି କି ସୁବିଧା ଯୋଗାଇ ଦେବେ ମୋତେ ଏସି କିମ୍ବା ସ୍ଲିପିଂ କିଛି ଅଛି କି ସୁବିଧା ଯଦି ମୁଁ ସେଠାରେ ଦୁଇ କିମ୍ବା ତିନି ଦିନ ରହେ ଗାଡ଼ିର ମେଣ୍ଟନାନ୍ସ କିମ୍ବା ତାଙ୍କର କିଛି ଚାର୍ଜ ତାଙ୍କୁ ମୁଁ ଖାଇବାକୁ ଦେବି କି ଯଦି ମୁଁ ଖାଇବାକୁ ନ ଦିଏ ତାଙ୍କୁ ତାଙ୍କ କମ୍ପାନୀ ଖାଇବାକୁ ଦେବ କି ଯଦି କମ୍ପାନୀ ଖାଇବାକୁ ଦେବ ତା'ହେଲେ ମୁଁ ଖୁସି ହୁଅନ୍ତି ଓ ମୁଁ ତିନି ରୁ ଚାରି ଦିନ ସେଠାରେ ବସବାସ କରି ମୋ ଫ୍ୟାମିଲି ସହ ବୁଲନ୍ତି ତୁ ଟିକେ ତୁମ ଗାଡ଼ିର ମାଲିକଙ୍କ ଠାରୁ ବୁଝିକି କହିବୁ ତୁ ମୋତେ ବୁଝିକି କହିଲେ ମୁଁ ତୋ ନିକଟରେ ଖୁସି ହେବି ଏତିକି କହି ରହିଲି